ଏକ ଜାନୁଆରୀ ଦୁଇ ହଜାର ଏକୋଇଶି ଦୁଇ ଜାନୁଆରୀ ଦୁଇ ହଜାର ତେଇଶି ପାଞ୍ଚ ଅଗଷ୍ଟ ଦୁଇ ହଜାର ଛଅ ସାତ ଅଗଷ୍ଟ ଦୁଇ ହଜାର ସାତ ଆଠ ଫେବୃଆରୀ ଦୁଇ ହଜାର ତେଇଶି